ଆମର ଏଇ ଖେଳକୁ ଏହି ଦେଶରେ ବହୁତ ଗୁଡ଼ିଏ ପ୍ରାଧାନ୍ୟ ମିଳିଛି ଯେଉଁ ଖେଳ ହେଉଛି କ୍ରିକେଟ୍ ସେଥିମଧ୍ୟରେ ଏଗାର ଏଗାର ଜଣ ଦୁଇଟି ଟିମ୍ ଖେଳନ୍ତି ଏବଂ ସେହି ଖେଳ ବିଷୟରେ ମୁଁ ଆଜି କିଛି କହିବାକୁ ଯାଉଛି ସେଇ ଖେଳ ମୁଁ ଭାବିନଥିଲି ଯେ ଜୀବନରେ ଖେଳିବି ଏବଂ ଭଲ ପ୍ରଦର୍ଶନ କରିବି ବୋଲି ମୋ ପିଲାଦିନ ସମୟରେ ଏଇ ଖେଳ ମୁଁ ଆରମ୍ଭ କରିଥିଲି ହେଲେ ଏକ ସମୟ ଆସିଥିଲା ଯେ ମୁଁ ଭଲ ପ୍ରଦର୍ଶନ କରିଥିଲି ଏଇ ଖେଳରେ ଖରାଦିନ ଛୁଟିରେ ଏଇ ଖେଳ ଖେଳୁ ଖେଳୁ ଅନେକ ଗୁଡ଼ିଏ ସଫଳ ମୁଁ ପାଇଥିଲି ଏଇ ଖେଳରେ ଏବଂ ସେଇ ବିଷୟରେ ମୁଁ ଆଜି କିଛି କହିବାକୁ ଯାଉଛି କ୍ରିକେଟରେ ଗୋଟିଏ ଦିନ କ'ଣ ହେଇଥିଲା ନା ଆମର ଏଠି ଏକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ସେଇ ପ୍ରତିଯୋଗିତାରେ ଆମକୁ କିଛି ସଂଘର୍ଷପୂର୍ଣ୍ଣ ଖେଳ ଖେଳିବାକୁ ଥିଲା ଆମକୁ କିଛି ରନ୍ କରିବାକୁ ଥିଲା ଯେଉଁଟାକି ଆମ ପ୍ରତି ଅସମ୍ଭବ ଥିଲା ହେଲେ ଆମେ ତାହାକୁ କରିପାରିଲୁ କି ନାହିଁ ତାହା ମୁଁ ଆପଣଙ୍କୁ କହୁଛି ଆମକୁ କିଛି ରନ୍ କରିବାକୁ ଥିଲା କାରଣ ଆମର ପ୍ରଥମ ବୋଲିଂ ଥିଲା ବୋଲିଂ ସରିଲା ପରେ ଆମର ଟିମର ନାୟକ ଥିଲେ ଜଣେ ଭାଇ ସେ ସମସ୍ତଙ୍କୁ ଭାଗ ଭାଗ କରି ପଠାଇଥିଲେ ଖେଳିବାକୁ ଏବଂ ସେ କହିଥିଲେ ଯେ ଭଲ ପ୍ରଦର୍ଶନ କରିବାକୁ ମୋର ପଞ୍ଚମ ପାଳିରେ ଥିଲା ଖେଳ ଏବଂ ଭଲ ସ୍କୋର୍ କରିଥିଲେ ମୋର ସାଙ୍ଗ ଭାଇ ବନ୍ଧୁମାନେ ଏବଂ ମୋର୍ ସମୟ ଆସିଲା ବେଳକୁ ବହୁତ ଗୁଡ଼ିଏ ରନ୍ ବାକିଥିଲା ହେଲେ ମୁଁ ସେଇଠି ହାର ନି ବହୁତ ଗୁଡ଼ିଏ ଚେଷ୍ଟା ପ୍ରଚେଷ୍ଟାରେ ବହୁତ ଗୁଡ଼ିଏ ରନ୍ ସଂଗ୍ରହ କରିଥିଲି ଏବଂ ସେହି ଖେଳଟି ଥିଲା ଆମର ଜୀବନରେ ବହୁତ ଭଲ ପ୍ରଦର୍ଶନ ଏବଂ ଏହି ଖେଳ ବହୁତ ଭଲ ଅଟେ